ହେଲୋ ହେଲୋ ଆପଣ ଦୋକାନରେ କ'ଣ କ'ଣ ବନା ହୋଇଛି ଆଜି ଅଛି ତାର ତ ତାର ପ୍ରାଇସ୍ କେତେ କେତେ ପଡ଼ିବ କ'ଣ ଆପଣଙ୍କ ଦୋକାନରେ ଏତେ ଏତେ ରେଟ୍ ଆମେ ଆମ ଆମର ପଟେ ତ ଟିକେ କମ୍ ରେଟ୍ ଏତେ ରେଟ୍ କ'ଣ କରିଛ ମୁଁ ତ ବେଙ୍ଗଲୋର୍ରେ ରହୁଛି ଆମ ପଟେ ତ ବହୁତ କମ୍ ରେଟ୍ରେ ବିକା ଯାଉଛି ତମେ କ'ଣ ଏତେ ରେଟ୍ ବଢ଼େଇ ଦେଇଛ ଟିକେ କମେଇଲେ ହେବନି କି ହେଲେବି ଟିକେ ଦେଖିକି ପ୍ରାଇସ୍ ଟିକେ କମାନ୍ତୁ କାଇଁରେ ହେଲେ କାହିଁକିନା ନେବାର ଥିଲା ତ ଅର୍ଡର୍ ଥିଲା ସେଥିପାଇଁ କହୁଛି ଓହୋ ଆପଣ ଦୋକାନ କେତେବେଳେ ଖୋଲା ହେଉଛି ଆଉ କେତେବେଳେ ବନ୍ଦ ଥାଉଛି ଓହୋ ସବୁ ଫୁଡ୍ ଆଇଟମ୍ ଆଭେଲେବୁଲ୍ ନା ସବୁ ଫ୍ରେସ୍ ବନେଇକି ଦେଇଥାଉଛ ତ ସବୁ ଫ୍ରେସ୍ ବନେଇକି ଦେଇଥାଉଚ ତ ଫୁଡ୍ ଆଇଟମ୍ ଅର୍ଡର୍ ହୁଁ କାହିଁନା ମୁଁ ନେବି ତ ମୋତେ ଅର୍ଡର୍ କରି ନେବାର ଅଛି ସେଇଥିପାଇଁ ଟିକେ ପ୍ରାଇସ୍ ହୁଁ ସେଇଟା ଗାଁରେ ପୁରୀ କେମତି ଫୁଡ୍ ଆଇଟମ୍ ନରମାଲି ସବୁ ମିକ୍ସ ସବୁ ମିଶେଇକି ଗୋଟେ ଥାଉଜେଣ୍ଟ୍ ଭିତରେ ନେବାର ଅଛି ଛୋଟ ଗେଟ୍ ଟୁଗେଦର୍ ଅଛି ତ ସେଇଥିପାଇଁ ସବୁ ଦରକାର ସବୁ ମିଶେଇକି ନେଇଯିବା ସବୁ ମିଶେଇକି ସବୁ ମିଶେଇକି ଥାରଜେଣ୍ଟ୍ ଭିତରେ ଦେଇଦିଅ ପ୍ୟାକ୍ କରିକି ତାପରେ ଦେଖିବା ମୁଁ ବାଙ୍ଗଲୋର୍ ରହୁଛି ଆଡ୍ରେସ୍ ମୁଁ ପଠେଇଦେଲେ ତା ସେକା ପଠେଇଦିଅ ଟିକେ ଡିସକାଉଣ୍ଟ୍ କର ମୁଁ ଏତେଗୁଡ଼ିଏ ନଉଛି ନା ହଉ ହଉ ଠିକ୍ ଅଛି ହଉ ହଉ ଠିକ୍ ଅଛି ହଉ ରଖୁଛି କଲ୍ କରିବି ଅର୍ଡର୍